ହ୍ୟାଲୋ ସୀମା ହଁ ମୁଁ ପୂଜା କହୁଥିଲି ମୁଁ ଟିକିଏ ପାଖ ଜାଗାକୁ ଯାତ୍ରା କରିଥାନ୍ତି ତ ଓଲା ଗାଡ଼ି ବୁକ୍ କରିକି ସେଥିପାଇଁ ତୁ ଟିକିଏ ମୋତେ କହିବୁ କି କେମିତି କ'ଣ ପଡ଼ିବ କେତେ କ'ଣ ଟଙ୍କା ନେବେ ସେ ଡ୍ରାଇଭର ଘଣ୍ଟା ହିସାବରେ ନେବେ ନା କିଲୋମିଟର ହିସାବରେ ସେଇଟା ମୋତେ ଟିକିଏ ନିର୍ଦ୍ଦିଷ୍ଟ ତଥ୍ୟଟା ଟିକିଏ କହିବୁ କି କେମିତି କ'ଣ ରେଟିଂ ଆସୁଛି ସେଇଟାର ଟିକିଏ ମୁଁ ଜାଣିବାକୁ ଚାହୁଁଛି ତ ସେଥିପାଇଁ